ଆମର ଗୋଟିଏ ଗାଈ ଅଛି ଗାଈ ପାଖରୁ ଆମେ କ୍ଷୀର ପାଉ ଗାଈର ଗୋବରରେ ଜାଳେଣୀ ତିଆରି ହୁଏ ଗାଈର କ୍ଷୀରରୁ ଆମେ ଦହି କରୁ ଲବଣୀ କାଢ଼ୁ ଲବଣୀରୁ ଘିଅ ତିଆରି କରୁ ଘିଅ ତିଆରି କରି ଦୁଇ ପଇସା ବିକ୍ରୀ ବି କରୁ କ୍ଷୀର ଆମେ ଖାଇକି ବିକ୍ରୀ ବି କରୁ ଗାଈ ପାଖରୁ ଆଣୁ ତା ଗୋବରରୁ ଜାଳେଣୀ ତିଆରି କରୁ ଜାଳେଣୀ କରି ବିକ୍ରୀ ବି କରୁ ଗାଈ ପାଖରୁ ଆଉ କୁକୁଡ଼ା ବି ରଖିଛି ପଚାଶଟା ଖଣ୍ଡେ କୁକୁଡ଼ାର ଅଣ୍ଡା ଅଣ୍ଡା ବି ବିକ୍ରୀ କରେ ଏଣୁ ଦୁଇ ପଇସା ପାଏ କୁକୁଡ଼ାର ମାଂସ ବି କୁକୁଡ଼ା ବଡ଼ ହୋଇଗଲେ ତାଙ୍କୁ ବିକ୍ରୀ କରି ମାଂସ ପାଇଁ ବି ବିକ୍ରୀ କରିଦିଏ କୁକୁଡ଼ାର ଅଣ୍ଡା ବିକ୍ରୀ ହୁଏ କୁକୁଡ଼ା ମାଂସ ପାଇଁ ବି ବିକ୍ରୀ ହୁଏ ଛେଳି ରଖିକି ଛେଳିରେ ଆମେ ଛେଳିର ଛୋଟ ଛେଳି ବଡ଼ ହୋଇଗଲେ ତାଙ୍କୁ ବିକ୍ରୀ କରିଦେଉ ମାଂସ ପାଇଁ ଛେଳିଙ୍କୁ ଖାଇବା ପାଇଁ ଦେଉ ଘାସ ପାଇଁ ଘାସ ଓ ଛେଳିଙ୍କୁ ଦେଉ ଖାଇବା ପାଇଁ ଆଉ କୁକୁଡ଼ା ପାଇଁ ଜାଲ ଘେରିକି ରଖି ତା'ର ଖାଇବା ପାଇଁ ଦାନା ପାଣି ତାଙ୍କୁ ସବୁ ଦେଉ ଗାଈ ପାଇଁ ଘାସ ଆଉ ପେଜ ତୋରାଣୀ ଗାଈ ପାଇଁ ଗାଈ ପାଇଁ ଆମେ ଦାନା ବି ଦେଉ ବି ଦେଉ ଗାଈ ଖାଦ୍ୟରେ ଗାଈର ଗୋବରରେ ଆମେ ଜାଳେଣୀ ତିଆରି କରି ବିକ୍ରୀ କରୁ